ମୁଁ ରୋଷେଇ କରିବାକୁ ବହୁତ ଭଲ ପାଏ ଆଉ ମୁଁ ରୋଷେଇ ସାରିକି ମୁଁ ଆମ ଘର ଲୋକ ସମସ୍ତଙ୍କୁ ମାନେ ମୋ ରୋଷେଇ ଆମ ଘର ଲୋକ ସମସ୍ତଙ୍କୁ ବହୁତ ଭଲ ଲାଗେ ଭଲ ଲାଗିଲା ପରେ ମୁଁ ଦିନେ ବସିକି ଏମିତି ଚିନ୍ତା କଲି ଯେ ମୋ ରୋଷେଇ ତ ଏମିତି ପ୍ରାୟ ବହୁତ ଭଲ ଅଛି ଖୁବ କମ ସମୟରେ ବି କରିପାରୁଛି ଏମିତି ବି ଘର ଲୋକ ବି ସପୋର୍ଟ କରୁଛନ୍ତି ଆମେତ ଏତେ ଭଲ ଖାଦ୍ୟ ଖାଇ ପାରୁଛନ୍ତି ଆଜି ଦେଖିଲି ମୋ ଘରର ଏମିତି ଅସୁବିଧା ମୁଁ ବି ଚିନ୍ତା କରିକି ଦେଖିଲି ଯେ ମୁଁ ଏଇ ଜିନିଷ ଟାକୁ ଯଦି ମୁଁ ବେପାର ହିସାବରେ ଲଗେଇବି ମାନେ ପାର୍ସଲ ହିସାବରେ ମୋର ବି ମାନେ ଉପକାରରେ ବି ଆସିବ ଆଉ ଏମିତି ମୁଁ ଏମିତି ଦିନେ ଏମିତି ପଚାରିକି ବୁଝିକି ମାନେ ଏମିତି ବ୍ୟବସାୟ ହିସାବରେ କଲି ଯେ ମୁଁ ଏମିତି ଧୀରେ ଧୀରେ ଏମିତି ବାହାର ଲୋକଙ୍କୁ ଚଖେଇବାରେ ମାନେ ସେ ମତେ ପାର୍ସଲ ଅର୍ଡ଼ର କରିବା ପାଇଁ ବି ମାନେ କହିଲେ ଏମିତି ବି ପାର୍ସଲ ବ୍ୟବସ୍ଥା କଲି ମାନେ ଏମିତି ରୋଷେଇ କରିକି ଏମିତି ବ୍ୟବସାୟରେ ଲଗେଇଲି ମାନେ ବାହାର ଲୋକ ବି ଚା ଖାଇକିନା ବି ସେମାନେ ବି କହିଲେ ହଁ ବହୁତ ଭଲ ହେଇଛି ଆଉ ଏମିତି ମାନେ ବାହାର ଲୋକ କହିବାରୁ ମୋ ଘର ଲୋକ ମତେ ସବୁ ସପୋର୍ଟ କରିବାରୁ ମତେ ଆଜି ରୋଷେଇ କରିବାକୁ ବହୁତ ଖୁସି ଲାଗୁଛି ଆଉ ଗର୍ବ ବି ଲାଗୁଛି ଆଉ ସେଥିପାଇଁ ମତେ ରୋଷେଇ ରୋଷେଇ ମତେ ବହୁତ ଭଲ ଆଉ ରୋଷେଇ ବି ମତେ ବହୁତ ଭଲ ଲାଗେ ଆଉ ସେଥିପାଇଁ ବହୁତ ଖୁସି ଲାଗେ ଆଉ ସମସ୍ତେ ଏମିତ ସପୋର୍ଟ କରୁଥିବାରୁ ପ୍ରାୟତଃ ଆମ ଘରେ ସମସ୍ତେ ବହୁତ ସପୋର୍ଟ କରନ୍ତି ତାପରେ ବାହାର ଲୋକଙ୍କ କଥା କହିବି ବାହାର ଲୋକ ବି କେହିବି ଖରାପ କହିନାହାଁନ୍ତି ତାପରେ ଯେତିକି ବି ଜିନିଷ ମୋର ବାହାରକୁ ଯାଇଛି କେହି ବି ଖରାପ କହି ନାହାଁନ୍ତି ଆଜି ଯାଏଁ ସମସ୍ତେ ଭଲ କହିଛନ୍ତି ବି ସମସ୍ତେ ଭଲ କହିଥିବାରୁ ମତେ ଆଉ ଟିକେ ଅଧିକ ଖୁସି ମିଳିଛି